ମାଛ ଧରିବାକୁ ଯିବାବେଳେ ଆମର ଜାଲ ବଂଶିକଣ୍ଟା ମୁଗୁରା ବଜା ମଶାରୀ ଜାଲ ଆଦି ବ୍ୟବହାର କରୁଥିଲୁ କିଛି ବର୍ଷ ମଧ୍ୟରେ ଏହା କିପରି ବଦଳି ଯାଇଥିଲା କିଛି ବର୍ଷ ତଳେ ଏହାକୁ ଲୋକମାନେ ବଡ଼ ବଡ଼ ଫାସି ଜାଲ ପକାଇ ମାଛ ମାରୁଥିଲେ ଚୁନି ମାଛ ଧରିବା ପାଇଁ ବଡ଼ ବଡ଼ ଜାଲ ବ୍ୟବହାର କରୁଥିଲେ ଡଙ୍ଗାରେ ବସି ମାଛ ମାରୁଥିଲେ ଏବଂ ବିଭିନ୍ନ ପ୍ରକାରର ପାଣି ପମ୍ପ ଦ୍ୱାରା ଯାଇ ସେମାନେ ସମୁଦ୍ରରୁ ମାଛ ମାରୁଥିଲେ କିଛି ବର୍ଷ ତଳେ ମାଛ ଧରିବା କେମିତି ଥିଲା କିଛି ବର୍ଷ ତଳେ ସେମାନେ ଆମ ଗାଁ ପୋଖରୀରୁ ମୁଁ ଦେଖିଛି ଯେ ଆମ ଜାଲ ମୁଗୁରା ଗୋଲ୍ହେଇ ଇତ୍ୟାଦି ନେଇ ମାଛ ମାରୁଥିଲେ ଏବଂ ଲୁଗା ପକାଇ କାନି ପତାଇକରି ମାଛ ଛାଣି କିରି ଆଣୁଥିଲେ ଏବଂ ଘରୁ ମଶାରି ନେଇ ମଧ୍ୟ ମଶାରି ପକାଇକି ମାଛ ମାରୁଥିଲେ ସେମାନେ ବନିସୀ କଣ୍ଟା ନେଇକି ଖାଡ଼ି ମାଧ୍ୟମରେ ମାଛ ମାରିପାରୁଥିଲେ ବିଲରୁ ମଧ୍ୟ ଗୋଲ୍ହେଇ ପକାଇକି ମାଛ ଆଣି ପାରୁଥିଲେ ଏହି ପ୍ରକ୍ରିୟା ଦ୍ୱାରା ମୁଁ ଦେଖିଛି ଜାଣିଛି